ଯଦି ଆପଣ ଟିକେ ଦୟାକରି ମୋ କଥାଟା ଟିକେ ଶୁଣନ୍ତେ ମୁଁ ପୁଣି ବି ଆପଣଙ୍କ ଠାରୁ ମଗେଇବି ଜିନିଷ ଆପଣଙ୍କର କିଛି ଅଲଗା ଅଲଗା ଜିନିଷ ବି ଥିବ ମୁଁ ଯେତବେଳେ ଯାହା ଦରକାର ପଡ଼ିବ ମୁଁ ମଗେଇବି କିନ୍ତୁ ଆଜି ଟିକେ ମୋର ଖିରିଟା ଟିକେ ଆବଶ୍ୟକ ନାହିଁ